ବିଦ୍ୟାଳୟ ପାଠପଢ଼ା ପରେ ସବୁ ପିଲା କଲେଜ ଯାଇକି ପଢ଼ିବା ଉଚିତ୍ କିନ୍ତୁ ସମସ୍ତଙ୍କ ପାଖରେ ତ ପଇସାପତ୍ର ସୁବିଧା ନଥାଏ ନା ସମସ୍ତଙ୍କୁ ତ ପାଠ ପଢ଼ିପାରିବେନି କିଛି ପିଲା ଅଛନ୍ତି ତା ଆଗକୁ ଉଚ୍ଚ ଶିକ୍ଷା ପାଠପଢ଼ା କରନ୍ତି ଯାହାର ସୁବିଧା ପଇସାପତ୍ର ସୁବିଧା ଥାଏ ସେମାନେ ଯାଇକି ଉଚ୍ଚ ଶିକ୍ଷା ପାଇଁ ଅଧିକ ପଢ଼ିବା ପାଇଁ କଲେଜ ଆଡ଼ିମିଶନ୍ କରି ପାଠ ପଢ଼ନ୍ତି ଆଉ କିଛି ଜଣ ଅଛନ୍ତି କି ଚାହାନ୍ତିନି ମାନେ ତାଙ୍କ ଲୋକ ଅଭାବ ଥାନ୍ତି କି ଛୁଆ ପାଠ ପଢ଼ି ସାରିଲା ଆମର ତ ବେପାର ହେଉଛି ଆ ତ ଆଉ ପାଠ ପଢ଼ିକି କ'ଣ କରିବ ତ ଥାଉ ସେ ଘରେ ବେପାରରେ ବସିପଡ଼ୁ ଏମିତି କିଛି ଲୋକଙ୍କ ମତ ଥାଏ ସେମାନେ ଯାଇ ଘର ବେପାରେ ବସନ୍ତି ଆଉ ଆଉ କିଛି ଜଣ ତାଙ୍କର ଚାକିରି ପାଇଁ ସବୁ ବାହାରକୁ ପଳାନ୍ତି ପାଠ ପଢ଼ା ସରିଲା ସେମାନେ ସବୁ ବାହାରକୁ ପଳାନ୍ତି କାହିଁକିନା ସମସ୍ତଙ୍କ ପାଖରେ ଅର୍ଥ ଅଭାବ ସମସ୍ତଙ୍କ ପଢ଼ିବାରେ ଇଚ୍ଛା ଥାଏ ଆଉ ପଢ଼ିବା ବି ଉଚିତ୍ ସମସ୍ତେ ହେଲେ କ'ଣ ସବୁ ସୁବିଧା ଦେଖିକି ପାଠ ପଢ଼ିବା ପାଇଁ ପଡ଼ିବ ନା ନାହିଁ ତ ସେଥିପାଇଁ ଇଚ୍ଛା ଥିଲେ ବି କିଛି ପିଲା ପାଠ ପଢ଼ି ପାରୁ ନାହାନ୍ତି ପଇସାପତ୍ର ଅଭାବରୁ କିଛି ପିଲା ପାଠ ପଢ଼ିପାରୁ ନାହାନ୍ତି ବିଦ୍ୟାଳୟ ପରେ ଯେହେତୁ ଛୋଟ ବୟସ ସ୍କୁଲ ସରିବା ପରେ ସମସ୍ତେ କଲେଜ ପଢ଼ିବା ଉଚିତ୍ ଅଧିକ ଉଚ୍ଚ ଶିକ୍ଷା ପାଇଁ ପାଠ ପଢ଼ିବା ଉଚିତ୍